ହଁ ମୋର ଗୋଟିଏ ଛୋଟ ଭଉଣୀ ଟିଏ ଅଛି ଏବଂ ମୁଁ ତାକୁ ବହୁତ ସ୍ନେହ କରେ ସିଏ ଏବେ ମୋ ଠାରୁ ବହୁତ ଦୂରରେ ବି ରହୁଛି ସେ ବି ବିବାହ କରି ସାରିଲାଣି ଆମ ଭାଇ ଭଉଣୀଙ୍କ ଭିତରେ ଭଲ ସମ୍ପର୍କ ବି ସବୁବେଳେ ପାଇଁ ରହିଛି ଏବଂ ରହି ଆସୁଥିବ